ହେଲୋ ହୁଁ ଦୋକାନରୁ କିଛି ସାମାନ୍ ଆଣିବାର ଅଛି ଏଭ୍ରିଥିଙ୍ଗ୍ ମାନେ ସବୁକିଛି କେତେ କେତେ ପଡ଼ୁଛି ମୋତେ ଟିକେ କହିଲ ପନିପରିବାଠୁ ଆରମ୍ଭ ଆଳୁ ଡାଲି ତା' ସହିତ ସବୁ ଜିନିଷ

କୋଉଟା ଆଣିଲେ କେତେ ପଡ଼ିବ ମତେ ଟିକେ କୁହନ୍ତୁ

ନା ନା ଆମେ କ'ଣ ଚାଉଳ କିଲୋ କେତେ ଅଛି ଚାଉଳ ଚାଉଳ ତାଠୁ କମ ନାଇଁ ମୋତେ ପନିପରିବା ଦରକାର ତାପରେ ଚାଉଳ ଦରକାର କିଛି କମ କରିକି ଦେଇପାରିବେନି ତେଲ ତେଲ ଲିଟର୍ କେତେ ଅଛି ତେଲ ପାଞ୍ଚ ଲିଟର୍ ଦରକାର ଥିଲା କମିବନି କିଛି ଆଉ ହୋଲସେଲ୍ ମାନେ ଯୋଉ ବଡ଼ ବଡ଼ ଦୋକାନ ଥାଏ ସେ ଦୋକାନରୁ ତ ଆଣିଲେ କମ ଦେଉଛନ୍ତି କେମତି ମନା କରୁଛନ୍ତି ଟୋଟାଲ୍ ଡିସ୍କାଉଣ୍ଟ୍ ନେଇ ହେବନି ହଁ ହଁ ହଉ ଯେତେବେଳେ ମୋର ଥିବ ଟିକେ ନିହାତି ଦରକାର ପଡ଼ିବ ମୁଁ ଯିବି ଆଉ ହଁ ହଁ ହଁ